ହ୍ୟାଲୋ ଆପଣ ନକ୍ଷତ୍ର ରେଷ୍ଟରାଣ୍ଟରୁ କହୁଛନ୍ତି ତ ମୁଁ କେନ୍ଦୁପଡ଼ାରୁ ପ୍ରଫୁଲ୍ଲ ବାରିକ କହୁଛି ମୁଁ ଗୋଟିଏ ପାର୍ଟି ଆୟୋଜନ କରିଛି ସେଥିରେ ପ୍ରାୟତଃ ଦୁଇ ସହ ଜଣ ସାଙ୍ଗ ସାଥୀ ମାନଙ୍କୁ ଡାକିଛି ସେମାନଙ୍କ ପାଇଁ କିଛି ଖାଦ୍ୟ ଦରକାର ଅଛି ସେମାନଙ୍କ ପାଇଁ କିଛି ଅର୍ଡ଼ର କରିବି ଭେଜ୍ ବିରିୟାନୀ ପନିର ଛତୁ ଓ ତଡ଼କା ଏବଂ ପାମ୍ପଡ଼ ଦୟାକରି ଏସବୁକୁ ପଚିଶ ଚାରି ଦୁଇ ହଜାର ତେଇଶ ଦିନ ରାତି ନଅଟା ସମୟରେ ପହଞ୍ଚାଇ ଦେବେ ତ ହେଉ ଆପଣଙ୍କର ଏ ଖାଦ୍ୟ ଉପରେ କିଛି ରିହାତି ଅଛି କି ନାହିଁ ଠିକ ଅଛି ଧନ୍ୟବାଦ ରହୁଛି